ପ୍ରାଚୀନ ଏବଂ ମଧ୍ୟ ପ୍ରାଚୀନ ଯୁଗରେ ଭାରତରେ ଅନେକ ଗୁଡ଼ିଏ ଖ୍ୟାତି ନାମ ନେଇ ପ୍ରସିଦ୍ଧର ଆଜା ଥିଲେ ସେମାନଙ୍କର ମଧ୍ୟରୁ ସମୁଦ୍ର ଗୁପ୍ତ ରାମଗୁପ୍ତ ଚନ୍ଦ୍ରଗୁପ୍ତ ସେକେଣ୍ଡ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ କପିଳେେନ୍ଦ୍ର ଦେବ ଇତ୍ୟାଦି ଅନ୍ୟତମ ଅଟନ୍ତି ତ ଏହିପରି ଖାସ୍ କରି ଆମେ ଦେଖିବା କପିଳେନ୍ଦ୍ର ଦେବଙ୍କ ବାବଦରେ କପିଳେନ୍ଦ୍ର ଦେବ ଚଉଦଶହ ଚଉତିରିଶରୁ ଚଉଦଶହ ଛଅଷଠି ଖ୍ରୀଷ୍ଟାବ୍ଦ ମଧ୍ୟରେ ଗଜପତିରେ ଶାସନ କରିଥିଲେ ଏବଂ ସେ ଗଜପତିରେ ସୂର୍ଯ୍ୟବଂଶର ପ୍ରତିଷ୍ଠାତାନ କରିଥିଲେ ସେ ଗଙ୍ଗବଂଶର ଚତୁର୍ଥ ଭାନୁଦେବକୁ ପରାସ୍ତ କରି ଗଜପତିରେ ରାଜା ହୋଇଥିଲେ ତ ଖାସ୍ କରି ସେ ଭାରତର ପୂର୍ବଭାଗ ଏବଂ ଦକ୍ଷିଣ ଭାବରେ ଭାଗରେ ତମେ ସେ ଶାସନ କରୁଥିଲେ ବର୍ତ୍ତମାନ ଦେଖ ଦେଖିବାକୁ ଗଲେ ତାହା ମଧ୍ୟ ଭାରତରେ ଅବସ୍ଥିତ ତ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଏତିକି ଖାସ୍ ହେବାର କାରଣ ହେଉଛି ତାଙ୍କର ମିଲିଟାରୀ ଫୋର୍ସ ମିଲିଟାରୀ ଫୋର୍ସରେ ଦୁଇଲକ୍ ଦୁଇ ହଜ ଦୁଇଶହ ହଜାର ସୈନ୍ୟ ଏବଂ ଦୁଇଶହ ହଜାର ଏଲିଫେଣ୍ଟକୁ ନେଇ ସେ ଗୋଟେ ମିଲିଟାରୀ ଫୋର୍ସ ଗଠନ କରୁଥିଲେ ଯହାକି ବହୁତ ତାକତବର ଥିଲା ତ ଏଥି କାରଣରୁ ସେ କୌଣସି ଜାଗାରେ ମଧ୍ୟ ପରାସ୍ତ ହେଉନଥିଲେ ବାହାର ଦେଶରୁ ଅନେକ ରାଜା ମାନେ ତାଙ୍କୁ ଆକ୍ରମଣ କରିବାକୁ ଆସିଥିଲେ ଏବଂ ଧମ୍କି ମଧ୍ୟ ତାହାଙ୍କୁ ମିଳୁଥିଲା କିନ୍ତୁ ସେ ତାଙ୍କୁ ଧମ୍କିକୁ ଡରୁ ନଥିଲେ କାରଣ ତାଙ୍କ ପାଖରେ ଅନେକ ସୈନ୍ୟ ଏବଂ ବଳଶାଳୀ ହାତୀ ଗୁଡ଼ାକ ଥିଲେ ଯାହାଫଳରେ ସେ କେବେ ମଧ୍ୟ କାହାକୁ ଗରୁନଥିଲେ ତାଙ୍କ ମିଲିଟାରୀ ଫୋର୍ସ ବହୁତ ଶକ୍ତ ଥିଲା ତେଣୁକରି ହାତୀକୁ ଡରି କେହି ମଧ୍ୟ ତାହାକୁ ଆକ୍ରମଣ କରିବାକୁ ଆସୁନଥିଲେ ତେଣୁକରି ସମସ୍ତ ଯୁଦ୍ଧରେ ସେ ଜୟ ଜୟ କରୁଥିଲେ ଏବଂ କପିଳନ୍ଦ୍ର ଦେବ ଜଣେ ବହୁତ ଭଲ ରାଜା ଥିଲେ ସେ ତାଙ୍କ ପ୍ରଜାମାନଙ୍କୁ ଅନେକ ସମ୍ ତମେ ସମ୍ବର୍ଦ୍ଧନା ଦେଉଥିଲେ ଏବଂ ତାଙ୍କୁ ହୀନମାନ୍ୟରେ କେବେ ମଧ୍ୟ ଦେଖୁନଥିଲେ ସେ ତାଙ୍କ ପ୍ରଜାମାନଙ୍କର ସପକ୍ଷରେ ସବୁବେଳେ ରହୁଥିଲେ ପ୍ରଜାମାନଙ୍କର ଉନ୍ନତିରେ ସବୁ କାରଣରେ ସେ ଭାଗ ନେଉଥିଲେ ତେଣୁକରି ତାଙ୍କ ସୈନ୍ୟମାନଙ୍କ ହିସାବରେ ସେ ଜଣେ ଭଲ ରାଜା ଥିଲେ କପିଳେନ୍ଦ୍ର ଦେବ ଗୋଟେ ଖ୍ୟାତି ନାମରେ ପ୍ରସିଦ୍ଧ ରାଜା ଥିଲେ ଯେ କିି ଓଡ଼ିଶାରେ ଶାସନ କରୁଥିଲେ ତାଙ୍କୁ ସମସ୍ତେ ତାଙ୍କେ ସମ୍ମାନ ମଧ୍ୟ ଦେଉଥିଲେ ସୈନ୍ୟମାନେ ମଧ୍ୟ ତାଙ୍କୁ ସମ୍ମାନ ସହିତ ତାଙ୍କେ ସୁରକ୍ଷା ଦେଉଥିଲେ ତେଣୁକରି କପିଳେନ୍ଦ୍ର ଦେେବ ଗୋଟେ ପ୍ରସିଦ୍ଧ ରାଜା ଭାବରେ ବିବେଚିତ ହେଇପାରିଛନ୍ତି ଏ ପର୍ଯ୍ୟନ୍ତ କୌଣସି ରାଜା ନଥିବେ ଯିଏକି କପିଳେନ୍ଦ୍ର ଦେବଙ୍କ ଭଳି ଥିବେ ସେ ଜଣେ ବହୁତ ବଢ଼ିଆ ଗୋଟେ ରାଜା ଥିଲେ